ଓଡ଼ିଆରୁ ଓଡ଼ିଆରୁ ହିନ୍ଦୀ ଭାଷା ଆମେ କହିଥାଉ ହଁ ମୁଝ୍କୋ ଆଚ୍ଛା ଲାଗା ହଁ ମୋତେ ଭଲ ଲାଗିଲା ସେମିତି ଅନ୍ୟ ଭାଷାରୁ ଓଡ଼ିଆ ଭାଷାରୁ ଅନ୍ୟ ଭାଷା କିଛି କହିଥାଉ କାହିଁକି ନା ମୁଝ୍କୋ ଆଚ୍ଛା ଲାଗା ମୋତେ ଭଲ ଲାଗିଲା ସେମତି